ଏ ପାରାଦ୍ୱୀପ ଯାଇଥିଲି ଆଉ କ'ଣ ସବୁ ଦେଖିଲୁ ହଁ ମୁଁ ବା ଯାଇଥିଲି ମୁଁ ଯାଇଥିଲି ଦେଖିଲି ବଡ଼ ଯାହାଜ ତା ଭିତରେ ସବୁ କେତେ ଯେମିତି ଦୁଇ ତିନି ତା'ଲା କୋଠା ଭଳିଆ ଦେଖା ହେଇଛି ଆଉ ସବୁ ବସିଥାନ୍ତି ମୁଁ ପଚାରିଲି ଏମିତି କ'ଣ ହେଇଛି ସବୁ ନା ହଁ ଆ ଦେହେରେ ସବୁ ବେପାର ବାଣିଜ୍ୟ ଚାଲିଛି ଆଉ ଆଉ ବାଣିଜ୍ୟ ବେପାର ହୁଏନି କାର୍ତ୍ତିକ ମାସରେ ବୋଇତ ଫୋଇତ ବନ୍ଦାନ୍ତି ନି ଆଉ ସେମିତି ସବୁ ହଉ ଆଉ ଆଉ ତମେ କାହା ସାଙ୍ଗରେ ଆସିଲ ମ ଆମେ ସାଙ୍ଗ ହେଇ ଦୁଇ'ଟା ସାଙ୍ଗ ଆସିଛୁ ଆଉ ଆସୁ କେତେ କଥା ଦେଖିଲୁ ବଡ଼ ବଡ଼ ମନ୍ଦିର ପାଖରେ ଅଛି ଆଉ କୋଇଲା ଗାଡ଼ି ତ ଯାହାକୁ ଯେତେ ଲାଗିଛନ୍ତି ଟ୍ରେନ୍ ସବୁ ନେଇକିରି ଯାଉଛନ୍ତି କେତେ ଜିନିଷ ପତ୍ର ସେପଟୁ ଆସୁଛି ଏପଟୁ ଆମର ଓଡ଼ିଶାର ସେଆଡ଼ କୁ ଯାଉଛି ଆଉ ଭଲ ହେବ ଦେଖିବାକୁ କେତେ ସୁନ୍ଦର ଲାଗୁଛି ସେ ପାଣି ତ ଢେଉ ଏମିତି ଆସୁଛି ଯେ ଡର ମାଡ଼ୁଛି ଦେଖିଲାବେଳକୁ ଆଉ ଆଉ ସେସବୁ ଏତେ ଉଞ୍ଚା ଯେ ଚାରି ପୁରୁଷ ହେବ ଚାରି ପୁରୁଷ ହେଲାବେଳକୁ କେତେ ହେଲାଣି ବାରଶହ ନା କେତେ ଫୁଟ୍ ବୋଧେ ହେବ ଆଉ ଭଲ ଲାଗିଲା ପାଣି ଟିକେ ଚାଖୁଥିଲି ଭାରି ଲୁଣିଆ ଲାଗିଲା ବୁଝିଲୁ ହଁ ଆଉ ଶୁଖୁଆ ହାଟ ଆଡ଼େ ଗଲି ପଖାଳ ଖାଇବା ଶୁଖୁଆ ଦି'ଟା ନ ନେଲେ ହେବନି ଭଲ ଭଲ ଶୁଖୁଆ ଇଲିଶି ଶୁଖୁଆ ଆଉ ଖୁରାଣ୍ଟ ଶୁଖୁଆ ଆଉ ଭଲ ବଡ଼ ବଡ଼ ଶୁଖୁଆ ସବୁ ଦେଖିକି ଆଣିଲି ଆଉ ତୁ କ'ଣ ସବୁ ଆଣିଲୁ

ବଡ଼ ପାଟିରେ କହୁନୁ ମୋର ଶୁଭୁ ନାଇ ପରା ନାଇ ମୁଁ ଯାଇଥିଲି ମୋ ଜ୍ୱାଇଁ ସେଠି ଅଛନ୍ତି ତ ସେଇଠି ରହିଲି ଦି ଚାରିବେଳେ ରହି ବୁଲିବାଲି କେତେ ଜିନିଷ ଆଣିଲି ଦେଖିଲି ମନ ତ ଛାଡ଼ୁ ନଥାଏ ସେ ପୋର୍ଟ ହେରିକା ବୁଲିଲି କେତେ ଜାଗା ବୁଲିଲି ସେଠୁ ରହିଲି ଆଉ ବାଲିଯାତ୍ରା ସେଠି ହେଲା ବାଲିଯାତ୍ରା ଗଲୁ ସେଠୁ ସବୁ ବୁଲିଲୁ କେତେ ପ୍ରକାର ଖାଇବା ଖାଇଲୁ ଆଉ ଗୁପ୍ଚୁପ୍ ଚାଟ୍ କେତେ ପ୍ରକାର ଖାଇକି ସେଠୁ ଆସିଲୁ ଆଉ ଆଉ ତୁ କ'ଣ

ନାଇ ମୁଁ ରହିଗଲି ପୁରା ଯାଇକିରି ଆଉ ଦୁଇ ଚାରିବେଳ ରହିଗଲି ଭଲରେ ରହିକିରି ଦେଖିକିରି ସବୁ ମନ ଖୁସିରେ ଆସିଲି ଆଉ ଆଗକୁ ଯାଇପାରିବୁ ନ ଯାଇପାରିବୁ ଆଜିକାଲି ଯେମିତି